ହଁ ମୁଁ ସେହି ପାଞ୍ଚଟି ତାରିଖ ମନେ ରଖିପାରିବି ଗୋଟେ ହେଉଛି ଦୁଇ ଅଗଷ୍ଟ ଦୁଇ ହଜ଼ାର ସତର ଗୋଟେ ହେଉଛି ଚଉଦ ସେପ୍ଟେମ୍ବର ଦୁଇ ହଜାର ତେର ଆଉ ଗୋଟେ ହେଉଛି ସତେଇଶ ଡ଼ିସେମ୍ବର ଦୁଇ ହଜାର ନଅ ଆଉ ଗୋଟେ ହେଉଛି ଚଉଦ ଅକ୍ଟୋବର ଦୁଇ ହଜାର ସାତ ଏବଂ ଆଉ ଗୋଟେ ହେଉଛି ସତର ଏପ୍ରିଲ ଦୁଇ ହଜାର ପନ୍ଦର